ହ୍ୟାଲୋ ଆଜ୍ଞା ଆଜ୍ଞା

ହଁ ମୋ ଦୋକାନ ସୁନାଟା ବି ବହୁତ ଭଲ ଆପଣ କ'ଣ କ'ଣ ନେବେ

କେତେ କେତେ କେତେ କେତେ ଗ୍ରାମର ମୋତେ କହିବେ ଆଉ କେଉଁଟା କେତେ ଗ୍ରାମର

ହଁ ହଁ

ଚେନ୍ କଥା କହିଲେନି ତ ଚେନ୍ କଥା କହିଲେନି ତ

ଆଉ ଝିଅର ମଙ୍ଗଳସୂତ୍ର ମୁଁ କହୁଥିନି ତ ଏବେ ହଁ

ହଁ ମୋ ଦୋକାନର ସୁନା ସବୁ ଭଲ ଆପଣ ଥରେ ଆସନ୍ତୁ ବାହାଘର ପାଇଁ କାନ୍ ନେବେ ନା କାନଫୁଲ ନେବେ

ନାଇଁ ନାଇଁ ରଖୁଛୁ ଗୋଟେ ସାଇଡ଼୍ରେ ପାଉଁଜି ରଖୁଛୁ ଗୋଡ଼ ମୁଦି ରଖୁଛୁ ହଁ ହଁ ରଖୁଛେ ସାର୍ ଆପଣ ବାହାଘରିଆ ତ ହଁ ହଁ ହଁ ତା ପୂର୍ବରୁ ଦୁଇ ତା ପୂର୍ବରୁ ହେଇଯିବ ଆପଣ ଥରେ ଆସନ୍ତୁ ଖାଲି ଦୋକାନରେ ଡିଜାଇନ୍ ଦେଖାଇ ନେଇ ଥରେ ଦେଖାଇ ନେଇ ଯାଆନ୍ତୁ ନହେଲେ ପଠାଇ ଦିଅନ୍ତୁ ଆଉ ଯଦି କିଛି ମନେକର ହଁ ଯଦି କିଛି ଆଡ଼ଭାନ୍ସ୍ କରିବେ ଦେଇ ଦେବେ ତା'ପରେ

ହଁ ହଁ ହଁ ହଁ